ପ୍ରକୃତ କଥା କହିବାକୁ ଗଲେ କୃଷକ ଏକ ଏମିତି ପ୍ରକାର ଲୋକ ଯାହାକି ସମସ୍ତେ ଲୁଟିବାକୁ ଶୋଷିବାକୁ ଲାଗିଛନ୍ତି ଯେମିତି ଗୋଟେ ବଡ଼ ଇଣ୍ଡଷ୍ଟ୍ରିର ଲୋକ ବି ଆଜି କୃଷକ ଶୋଷୁଛି କାହିଁକିନା ଗୋଟେ ସାର ଯୋଉଟା ରହିଲା ଆମର ଧାନ ଗଛରେ ଏବେକା ଟାଇମରେ ସାର ନଦେଲେ ଧାନ କେବେ ବି ହେଉନି କି ଚାଷ ବି ହେଉନି ତ ସାର ରେଟ୍ ଆସି ଦଶ ଗୁଣ ହୋଇଗଲାଣି ପୂର୍ବ ତୁଳନାରେ କିନ୍ତୁ ଧାନ ରେଟ୍ ତ ସେଇ ଅନୁସାରେ ବଢ଼ୁନି ନା ତ କୃଷକର କ'ଣ ଭୁଲ କୃଷକ ଗୋଟେ ହେଲା ଏମିତି ଲୋକ ଯିଏକି ସକାଳୁ ରାତି ଯାଏଁ ଅକ୍ଲାନ୍ତ ପରିଶ୍ରମ କରିକିନା ମାଡ଼ି ଚାଲିଛି ଯିଏ କି ବହୁତ କଷ୍ଟ କରୁଛି ଅଳ୍ପ କିଛି ପଇସା ପାଇଁ ବଟ୍ ତା କଷ୍ଟ ତ କେହି ବୁଝୁନାହାନ୍ତି ନା ତା ଠାରୁ ସିଏ ଚାଷ କରି ରଖିଛି ଆଉ ଜଣେ ମଝିରେ ଯୋଉ ବେପାରୀ ସିଏ ଆସିବ ତାଠାରୁ ଦଶ ଟଙ୍କାରେ ଟମାଟୋ ନେଇଯିବ ଆଉ ସିଏ ନେଇକି ସାଢ଼େ ତିରିଶ ଟଙ୍କାରେ ବିକିବ ତା' ଦେହରେ କୃଷକ କ'ଣ କରିପାରିବ ଏଥିଲାଗି କୃଷକକୁ ଆଉ କେହି କିଛି ବି ମାନେ ଆଉ